ହଁ ହ୍ୟାଲୋ କ'ଣ ହଁ

ହଁ ଲୋ ଯିବା କିଏ କିଏ ଯିବେ ସବୁ ଆଉ କେଉଁ ବସ୍ ବାଲା କେଉଁ ବସ୍ ବାଲା ହଁ ହଁ ମୁଁ ଯିମି ମୁଁ ଯିମି ଯିବା ଟିକିେ ହଁ ମୁଁ ବି ସୁଧା ଜାଗାଟା ଦେଖିନି ମୋତେ ଟିକେ ଭଲ ଲାଗୁଛି ତ କହିଲେ ଯେ ମୋତେ ଭ ହଁ ହଁ ଯିମିି ବା ମୁଁ ଯିମି ମୁଁ ସେ ଜାଗାଟା ନାଁ ଶୁିଣିଲି ଯିମିତି ମୋତେ ବହୁତ ଖୁସି ନାଗୁଚି ମୁଁ ତମ ସାଙ୍ଗରେ ହଁ ଯିମି ନା ଆମେ ସେଠି ଦେଖିିବା ପାଞ୍ଚ ଜଣ ଯାମ ହଁ ହଁ ହଁ ହଁ

ଆ କେଉଁ ଦିନ ଗନେ ମତେ କହିବ ମୁଁ ଯିମି ଆଉ

ଅହ ହଁ

ହଁ

ହଁ ହଁ ଯିବା

ହଉ ହଉ ରଖ